ଦୌଡ଼ିବା ଦ୍ୱାରା ଆମ ଶରୀର୍ର ଯେତୋଟି ଅଙ୍ଗପ୍ରତ୍ୟଙ୍ଗ ସବୁ ଦୌଡ଼ିବା ଦ୍ୱାରା ଆମ ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟଶୀଳ ହୋଇଥାଏ ଦୌଡ଼ିବା ଗୋଟେ ଏମିତି ପ୍ରକ୍ରିୟା ଯାହା ଫଳରେ ଆମର ଶରୀରର ଯେତୋଟି ଜଏଣ୍ଟ୍ ଅଛି ଯେତୋଟି ଶରୀରର ସିରା ପ୍ରଶିରା ଅଛି ତାହା କାର୍ଯ୍ୟକ୍ଷମ ହୋଇଥାଏ ଦୌଡ଼ିବା ଗୋଟେ ଏମିତି ପ୍ରକ୍ରିୟା ଯାହା ଫଳରେ ଆମ ଶରୀରର ସମସ୍ତ ଅଙ୍ଗ ବ୍ୟାୟାମ କରିଥାଏ ସମସ୍ତ ଅଙ୍ଗ ବ୍ୟାୟାମ କରିଥାଏ ଆଉ ତା'ର ସକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିଥାଏ ଆମେ ଯଦି ପ୍ରତିଦିନ ଗୋଟେ କିଲୋମିଟର୍ ଦୌଡ଼ିବା ଆପଣ ମନେ ରଖନ୍ତୁ ରିଲାକ୍ସ୍ କରନ୍ତୁ ଗୋଟେ କିଲୋମିଟର୍ ଦୌଡ଼ିବା ମାନେ ହେଉଛି ଆପଣଙ୍କ ଟୋଟାଲ୍ ଶରୀରର ବ୍ୟାୟାମ ହୋଇସାରିଛିି ତ ବହୁତ ସୁନ୍ଦର ଆରାମ ହୁଏ ଯାହା ଫଳରେ ଆମେ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ ଆମେ ଖୁସି ହେଉ